ମୁଁ ଚାଷଜମିକୁ ଯାଏ ଚାଷ ଜମିରେ ମୁଁ ବିଲରେ ଘାସ ଉପାଡ଼େ ତାପରେ ଧାନ କାଟେ କେଉଁଠି ଘାଇ ମୁହାଣ ଫିଟିଥିବ ତାକୁ ବନ୍ଧାଏ ମାଟି ଆଣିକି ଝୁଡି ଫାଉଡ଼ା ନେଇକି ଯାଇଥାଏ ତାପରେ ଧାନ ରୁଏ ତାପରେ ସାର ଫାର ବିଞ୍ଚେ ଏମିତି ବହୁତ ଟାଇମ୍ କେଉଁଠି ଆମର ପୋକ ଖାଇଯାଇଥିବ ଯଦି ବାଲିରେ ଔଷଧ ମିଶାଇକି ସେ ସାର ଔଷଧ ତାକୁ ବି ପକାଏ ଏମିତି ମୁଁ ଯାଇକି ବିଲରେ ବହୁତ କାମ କରେ ଯାହାଦ୍ୱାରା କି ମୋ ଦେହର ଏମିତି ଚାଲେ ରୋଗ ବୈରୋଗ ହୁଏନି